ହଁ ଭାଇ ଆମର ଭଲ ଡ୍ରେସ୍ ଟିକେ ଦେଖିବାର ଥିଲା ତ ଆଉ ଆପଣ ଟିକେ ଡ୍ରେସ୍ ଆପଣଙ୍କ ଦୋକାନରେ କ'ଣ କେଉଁ କମ୍ପାନୀର ସବୁ ଅଛି ଆଚ୍ଛା ଆମର ବର୍ତ୍ତମାନ ପର୍ବ ପର୍ବପର୍ବାଣୀ ଚାଲିଛି ତେଣୁ ଟିକେ ଆମର ପର୍ବପର୍ବାଣୀ ଚାଲିଛି ତ ଆଉ ଯଦି ଭଲ ପ୍ୟାଣ୍ଟ୍ ଆପଣଙ୍କ ପାଖରେ ଅଛି ତା'ହେଲେ ମୁଁ ମୋ ପାଇଁ ନେବି ଆଉ ଫାମିଲି ପାଇଁ ବି ଭଲ ପ୍ୟାଣ୍ଟ୍ ନେବି ଦେଖନ୍ତୁ ମୋ ପାଇଁ ତ ବର୍ତ୍ତମାନ ଫର୍ମାଲ୍ ହେଲେ ଚଳିବ ଆଉ ପିଲା ଯେହେତୁ ଅଛନ୍ତି ତାଙ୍କ ପାଇଁ ଟିକେ ଷ୍ଟାଇଲିସ୍ ଜିନିଷ ଆବଶ୍ୟକ ହେଉଛି ଆପଣଙ୍କ ପାଖରେ କ'ଣ କ'ଣ ଅଛନ୍ତି ଅଛି ଆପଣ ଟିକେ ଦେଖାନ୍ତୁ ମୋତେ ଆପଣ ମୋ ପାଇଁ ଫର୍ମାଲ୍ ପାଇଁ କ'ଣ ଅଛି ଦେଖାନ୍ତୁ ଟିକେ ଆଚ୍ଛା ଆଉ ସବୁ ମୋର ଟିକେ ରେଟ୍ରେ କମ୍ ରହିବ ଟିକେ ରେଟ୍ ରହିବ ନାହିଁ ମୋତେ ସିମ୍ପୁଲ୍ଟା କେତେ ହଁ ସିମ୍ପୁଲ୍ ହଁ ଆଚ୍ଛା ତା'ହେଲେ ନର୍ମାଲି ଆମର ତିନି ହଜାର ପାଖାପାଖି ଆମର କିଛି ଆସିବନି ବ୍ରାଣ୍ଡ୍ରେ ବେଶି ଆମର ଦେଖନ୍ତୁ ଟ୍ରିଗର୍ ହଉ କି ର କିଛି ଅଛି କି ଆଚ୍ଛା ଆପଣ ତା'ହେଲେ କ'ଣଟା ଆଚ୍ଛା ଆପଣଙ୍କ ଦୋକାନରେ ଅଧିକ ସେଲ୍ କେଉଁଟା ରହୁଛି ଆଚ୍ଛା ଆଚ୍ଛା ଟିକେ ଦେଖାନ୍ତୁ ମୋତେ ଦେଖାନ୍ତୁ ଟିକେ ଭଲ କ୍ୱାଲିଟିର ଦେଖାନ୍ତୁ ଯଦି ଭଲ କ୍ୱାଲିଟିର ଟିକେ ଚଏସ୍ ହେଲା ତା'ହେଲେ ମୁଁ ଫାମିଲି ପାଇଁ ବି ନେବି ଆଚ୍ଛା ତା'ହାଲେ ଲେଡ଼ିଜ୍ ଜିନ୍ସ୍ ସବୁ ରହୁଛି ତ ହଁ ମଉସା ଆଚ୍ଛା ହଁ ଟିକେ ବ୍ରାଣ୍ଡେଡ଼୍ ଟିକେ ଦେଖାନ୍ତୁ ଟିକେ ଆଉ ଆଚ୍ଛା ଆଚ୍ଛା ଆଉ ତା'ହେଲେ ଠିକ୍ ଅଛି ମୋତେ ଟିକେ ମୋର ପାଇଁ ଦେଖାନ୍ତୁ ତା'ପରେ ଫାମିଲି ପାଇଁ ଦେଖିବି ଯଦି ମୋର ଠିକ୍ ଲାଗିଲା ଫାମିଲି ପାଇଁ ବି ସମସ୍ତଙ୍କ ପାଇଁ ନେବି ଆଉ ଡିସ୍କାଉଣ୍ଟ ଡିସ୍କାଉଣ୍ଟ କେତେ ନେବୁ କେତେ ପରସେଣ୍ଟ୍ ନେଲେ ଡିସ୍କାଉଣ୍ଟ ରହିବ ଥାର୍ଟି ପର୍ସେଣ୍ଟ ସିନା ସିଙ୍ଗିଲ୍ ଲୋକଙ୍କ ପାଇଁ ଯଦି ମୁଁ ଫାମିଲି ଟୋଟାଲ୍ ପାଖାପାଖି ସମ୍ଥିଙ୍ଗ୍ ପନ୍ଦର ହଜାର ଟଙ୍କାର ସପିଂ କରେ କିଛି ଡିସ୍କାଉଣ୍ଟ ଆଜ୍ଞା ହଁ ସାର୍ ଭଲ ତ ରହିବ ସାର୍ ଯଦି ମୁଁ ଏକାଥରେ ପନ୍ଦର ହଜାର ପାଖାପାଖି ସପିଂ କରେ କ'ଣ ଡିସ୍କାଉଣ୍ଟ ରହିବ ସ୍ପେଶାଲ୍ ଡିସ୍କାଉଣ୍ଟ ରହିବ ଆଚ୍ଛା କ'ଣ ପୂଜା ଫୂଜା ଅଫର୍ କିଛି ନାହିଁ କି ଆଚ୍ଛା ଏଇଟା ତା'ହେଲେ ପୂଜା ଫେଷ୍ଟିଭାଲ୍ ଅଫର୍ ଚାଲିଛି ଆଚ୍ଛା ଆଉ ତା'ହେଲେ ଆପଣ ଆପଣ ଦେଖାନ୍ତୁ ମୋତେ ଟିକେ ବ୍ରାଣ୍ଡେଡ଼୍ ଜିନିଷ ସେ ଇଏ ଦେଖାନ୍ତୁ ମୋ ପୁଅ ପାଇଁ ଟିକେ ଆଚ୍ଛା ପୁଅ ପାଇଁ ଟ୍ରାକ୍ ହଁ ତାର ଗଞ୍ଜି ଗୋଟେ ନେବି ଆଉ ପ୍ୟାଣ୍ଟ୍ ଗୋଟେ ନେବି ଆଉ ମୋର ଫର୍ମାଲ୍ର ପ୍ୟାଣ୍ଟ୍ ସାର୍ଟ ନେବି ଆଉ ନାହିଁ ନାହିଁ ମୋର ଭି କଟିଂ ଦରକାର

ହଁ ସାର୍ ମୋର କଲର୍ ସିମ୍ପୁଲ୍ କଲର୍ ହ୍ୱାଇଟ୍ କି ହ୍ୱାଇଟ୍ ହ୍ୱାଇଟ୍ ରହିଲେ ଭଲ ଲାଗିବ ଆଉ ବ୍ଲାକ୍ ହ୍ୱାଇଟ୍ ଆଉ ହଁ ତା'ହେଲେ ବ୍ଲୁ ମୁଁ ତ କଳାଟା ମୁଁ କ'ଣ ବ୍ଲୁ ଭଲ ଲାଗିବ ମୋତେ ଟିକେ ହ୍ୱାଇଟ୍ର ଦିଅନ୍ତୁ ଭଲ ଲାଗିବ ଦେଖାନ୍ତୁ ଟିକେ ଭଲ ଲାଗିଲେ ବ୍ଲୁଟା ନେବି ଆଉ ହଁ ସାର୍ ଏଇଟା ମୋତେ ଭଲ ଲାଗୁଛି ଆପଣ ଏଇ ସାର୍ଟ୍ଟା ମଗାଇକି ଏଇଟା ପ୍ୟାକ୍ କରିଦିଅନ୍ତୁ ଆଉ ଗୋଟେ ପ୍ୟାଣ୍ଟ୍ଟା ପ୍ୟାକ୍ କରିଦିଅନ୍ତୁ ଏତିକି ମୁଁ ନେଇଯିବି ପରେ ଆସିକି ନେବି ସାର୍ ଆଉ ନାହିଁ ସାର୍ ସେତିକି ପ୍ୟାକ୍ କରିଦିଅନ୍ତୁ ମୁଁ ଯାଉଛି